ହଁ ମୁଁ ଦଶରୁ ଦଶଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ଯଥା ଶହେ ସତର ତିନିହଜାର ସତେଇଶ ଚବିଶ ହଜାର ନଅଶହ ଅଠର ସତେଇଶ ହଜାର ପାଞ୍ଚଶହ ବାର ତିନି ଲକ୍ଷ ଉଣେଇଶହ ହଜାର ଚାରିଶହ ଅଠାବନ